ମୁଁ ପିଟି ଓଷାଙ୍କ ବିଷୟରେ ବହୁତ କିଛି ଶୁଣିଛି ସିଏ ଭାରତର ଏକ ଖେଳାଳି ସିଏ ପ୍ରଥମ ଦୌଡ଼ ପ୍ରତିଯୋଗିତାରେ ସିଏ ସବୁଠାରୁ ଅଧିକ ରନ୍ ର କରିପାରନ୍ତି ସିଏ ଭାରତର ଗୋଟେ ସୁନାମ ଧନିଆ ଭଲ ଷ୍ଟୁଡ଼େଣ୍ଟ୍ ସେ ଦୌଡ଼ ଖେଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅପେକ୍ଷା କରନ୍ତି ତାଙ୍କ ଯୋଗୁଁ ଭାରତର ଉନ୍ନତି ଓ ଅବନ୍ନତି ହୋଇସାରିଛି ସେ ନଥିଲେ ଭାରତରେ ଏପରି ପ୍ରତିଯୋଗିତା ମିଳିବାଟା କଷ୍ଟକର ସେଥିପାଇଁ ତାକୁ ଆମେ ବହୁତ ପ୍ରଧାନ ଦେଇଥାଉ ଏ ବିଷୟରେ ଆମ ଆହୁରି କେତେ ଗୁଡ଼ିଏ କଥା ଶୁଣିଛୁ ସେଗୁଡ଼ିକ କଥା ନ କହିଲେ ଭଲ କ୍ରୀଡ଼ା ବିତି ଆମକୁ ଦରକାର ଆମର ଭାରତର ସମ୍ମାନ ଓ ଆଦରଣୀୟ ଭାବେ ସେ ଗ୍ରହଣ ହୋଇସାରିଛନ୍ତି ନହେଲେ ଆମକୁ ଏମିତି ପ୍ରତିଯୋଗିତା ମିଳିପାରନ୍ତି କି ବିଷୟରେ ବହୁତ ଆମେ ଉତ୍ସାହ ଅନୁଭବ କରି ସାରିଛୁ